ହ୍ୟାଲୋ କ'ଣ କରୁଛନ୍ ଆପଣ ମୁଇଁ କିଛି ନି କରବାର୍ ଆର୍ ଇ ଖରା ମାସେ ଯେନ୍ ଫ୍ରି ଅଛ ବେଲେ କେନକେ ବୁଲି ବୁଲା ଯିମା ଭଲ୍ ଲାଗବା ପାଖେ ଆଖେ କାଏଁ ଜାଗାଜୁଗି ଜାନିଛନ୍ କାଏଁ

ହଁ ଶୁଇଛୁଁ

ହଏ ଆମେ ଯେତେ ଛୁଟି ହେଇଛେ ତ ବୁଲିଗଲେ ଭଲ୍ ଲାଗବା ହଁ ତା'ର୍ ବିଷୟରେ ଟିକେ କହ କେନ୍ତା କେନ୍ତା ଅଛେ ଯେ

ହଁ ହଁ ଆଏଟା ଯେ ବାକି କେନଥି ଯିମା ଇଟା ହଁ ଗାଡ଼ିଟେ ଭଡ଼ା କରିକି ଯିମା ଖରା ମାସେ ଛୁଟି ହେଇଛେ ଘରେ କାଏଁ ହେଲେ କରବେ ହଁ ହଁ ସେତେବେଳେ ବେଶୀ ସୁବିଧା ନାଇଁଥିବା ନାଇଁ ଆବ୍ ଆମେ ନାଇଁ ଯିବାର୍ କେଭେ ହଁ ହଁ ହଁ ହଁ ଠିକ୍ ଅଛେ ମୁଇଁ କାମ୍ ଅଛେ ଟିକେ ମୁଇଁ ରଖୁଛେଁ ପଛେ କଥା ହେମା